ସାର୍ ନମସ୍କାର ମୁଁ ମୁଁ ଅଭିନବ ମଲ୍ଲିକ ଆପଣଙ୍କ କମ୍ପାନୀ ତରଫରୁ ଅନ୍ଲାଇନ୍ରେ ଜିନିଷ ଅର୍ଡ଼ର କରିଥିଲି ହେଲେ ଆପଣଙ୍କ କମ୍ପାନୀର ପ୍ୟାକିଂ ଠିକସେ ହୋଇନଥିଲା ଜିନିଷ ଭାଙ୍ଗି ଯାଇଥିଲା ମୋର ପଇସାର ଉଚିତ ମୂଲ୍ୟ ମୋତେ ମିଳି ନଥିଲା ସେଥିପାଇଁ ମୁଁ ତା' ବଦଳରେ ଜିନିଷ କିମ୍ବା ଭଲ ଜିନିଷ କିମ୍ବା ପଇସା ମୋତେ ରିଟର୍ନ କରି ଦେବାକୁ ଚାହୁଁଛି ମୁଁ